ପଶୁ ପକ୍ଷୀ ପାଳନରେ ପଶୁ ବହୁତ ଲୋକ ତ ବହୁତ ପ୍ରକାର ପଶୁପାଳନ କରନ୍ତି କିନ୍ତୁ ସବୁପ୍ରକାରର ପଶୁମାନଙ୍କୁ ଗୋଟିଏ ଜାଗାରେ ରଖିକି ପାଳନ କଲେ ସେଇଟା ଭଲ ଥାଏନାହିଁ ଗୋଟେ ପଶୁ ଆମେ ଗାଈକୁ ଗୋଟେ ପଶୁ ସବୁ ବିଭିନ୍ନ ପଶୁକୁ ଅନ୍ୟ ଅନ୍ୟ ଜାଗାରେ ରଖିକି ତାଙ୍କ ପାଇଁ ଘରକୁ ତିଆରି କରିକି ତାଙ୍କୁ ରଖିବା କଥା ପ୍ରାୟତଃ ଲୋକ ଗାଈ ପାଳନ କରିଥାନ୍ତି ଗାଈ ଦ୍ୱାରା ଆମେ ବି ବହୁତ ପ୍ରକାର ଲାଭବାନ ବି ହୋଇଥାଉ ତା'ର କ୍ଷୀର ବିକ୍ରି କରି ଆମେ ରୋଜଗାର କରିଥାଉ ଆଉ ତା'ର ଖତ ବି କାମ ଦେଇଥାଏ ଖତ ତା'ର ଗୋବର ଖତ ହିସାବରେ କାମ ଆସେ ସେଥିପାଇଁ ଆମେ ଗାଈ ପାଳନ କରିଥାଉ ପ୍ରାୟତଃ